ମୁଁ କହିଆକୁ ଗଲେ ବହୁତଗୁଡ଼ିଏ ଫଟୋଗ୍ରାଫ୍ ଉଠା ହେଇଛି କିନ୍ତୁ ମୋର ପ୍ରିୟ ଫଟୋଗ୍ରାଫ୍ ହେଉଛି ମୁଁ ଉଠେଇଥିଲି ଆମର କୋଣାର୍କ ମନ୍ଦିର ଯାହା ଆମ ଘରଠାରୁ ମାତ୍ର କୋଡ଼ିଏ କିଲୋମିଟର୍ ଦୂର ସେଠାରେ ଏକ ଫଟୋ ଉଠେଇଥିଲି ଗୋଟେ ଫଟୋଗ୍ରାଫର ଜଣେ ମୋର ଉଠେଇଥିଲେ ପଛରେ ମୋର ରହିଥିଲା କୋଣାର୍କ ମନ୍ଦିର ଯାହା ଫଟୋକୁ ଅଧିକ ଆକର୍ଷିତ କରିଥିଲା ଯେହେତୁ କୋଣାର୍କ ମନ୍ଦିର ତ ଜାଣିଥିବେ ସବୁଠାରୁ ମାନେ ଇଣ୍ଟରନେସନାଲ୍ ମଧ୍ୟ ଜାତୀୟ ସ୍ତରରେ ବହୁତ କଳା ତାର କଳାଶୈଳୀ ପାଇଁ ବହୁତ ପ୍ରସିଦ୍ଧ ଏହାଯୋଗୁଁ ସେ ଫଟୋଟା ଅଧିକ ମୋତେ ଭଲଲାଗେ ବହୁତ ମାନେ ଆକର୍ଷିତ କରିଥାଏ ସେଇଟା ମୋତେ